ପଶୁପାଳନ ଗାଈ ଛେଳି ମେଣ୍ଢା କୁକୁଡ଼ା ସବୁ ରଖିପାରିଲେ ଭଲ କିନ୍ତୁ ପଶୁପାଳନ କଲାମାନେ ପ୍ରଥମ ଗୋଟିଏ କଥା ହେଲା କ'ଣ ନା ପଶୁମାନଙ୍କୁ ଗୋଟିଏ ଯାଗାରେ ରଖାଯାଏନି ତାକୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଗଲେ ସେମାନଙ୍କର ଫିଜିକାଲି ତାଙ୍କର ମାନେ ବ୍ୟାୟାମ ବ୍ୟାୟାମ ହେବା ଦ୍ଵାରା ତାଙ୍କର ଦେହ ସୁସ୍ଥ ରହିବ ଗୋଟିଏ ଯାଗାରୁ ଅନ୍ୟ ଗୋଟିଏ ଯାଗାକୁ ଯେମିତି ଆମେ ସକାଳେ ଘରୁ ଗାଈଟାକୁ ଗୋଟିଏ ଯାଗାରୁ ଗୁହାଳ ବାହାରକୁ କାଢ଼ୁଛେ ସେଠୁ ପୁଣି ଆଉ ଗୋଟିଏ ଯାଗାକୁ କାଢ଼ୁଛେ ସେଟା ଅପରିଷ୍କାର ହୋଇଗଲେ ଗୋବର ପରିଷ୍କାର କରୁଛେ ସେମିତି ଛେଳି ମଧ୍ୟ ଗୋଟିଏ ଯାଗାରେ ରହିଲେ ସେ ତା'ର ଦେହର ସୁସ୍ଥତା ଅବଲମ୍ବନ କରିବନି ବେଶି ଆଗେଇବନି ତେଣୁ ତାକୁ କିଛି ସମୟ ପାଇଁ ଗୋଟିଏ କୋଡ଼ିଏ ପଚିଶଟି ଛେଳି ଯଦି ତୁମେ ରଖିବ ତାକୁ ଯଦି ଦାନା ଦେଇକି ରଖିବ ତାକୁ ଘଣ୍ଟାଟା ଖଣ୍ଡେ ଛାଡ଼ିବ ଗୋଟିଏ ଲୋକ ଜଗାଇକି ତା'ହେଲେ ତା'ର ଦେହର ସୁସ୍ଥ ସବଳତା ବଢ଼ିବ ଏବଂ ତା'ର ମାଂସ ବୃଦ୍ଧି ହେବ ଏବଂ ଆଗକୁ ଯଦି ଏହି ଛେଳି ଉପରେ ଯଦି କିଛି ଟେକ୍ନୋଲୋଜି ଦିଆଯିବ ଗୋଟିଏ ଯାଗାରେ ପଚିଶ ତିରିଶଟି ଛେଳି ରଖାଯିବ ଗୋଟିଏ ଚାଷୀ ବହୁତ ଉପକୃତ ହେବ